ଭୋଜନ ସମୟରେ ବହୁତ ଆମେ ମିଶିକି ଖାଉ ଘରର ସମସ୍ତ ପରିବାର ମିଶିକି ଖାଉ ଖାଲି ଭୋଜନ ସମୟରେ ନୁହେଁ ବାହାଘର ହେଉ ତ ଆମର ଯେହେତୁ ବ୍ରାହ୍ମଣ ଘର ପୁରା ବାହାଘର ବ୍ରତଘରରେ ତ ଏକାଠି ମିଶିକି ଖାଇବାକୁ ବହୁତ ଭଲ ଲାଗେ ବହୁତ ସାରା କୁଣିଆ ଆସି ଆସିଥାନ୍ତି ବନ୍ଧୁ ବାନ୍ଧବ ଆସିଥାନ୍ତି ତ ସେମାନଙ୍କ ସହିତ ମିଶିକ ଖାଇବାରେ ବହୁତ ଭଲ ଲାଗେ ଯାହାଫଳରେ କି ସେମାନଙ୍କ ସହିତ କିଛି ସମୟ ଅତିବାହିତ କରିବାରେ କରିବାକୁ ମିଳିଯାଏ ତ ସେଥିପାଇଁ ଖାଇବା ମିଶିକି ଖାଇବାକୁ ବହୁତ ଭଲଲାଗେ ଖାଇବା ସମୟରେ ବହୁତ ସାରା ଆମେ କିଛି କଥା ହେଉ ଖାଇବା ସମୟରେ ବହୁତ ସମୟ ମିଳିଯାଏ ଯାହାଫଳରେ କି ଖାଇବା ସହ ମିଶିକି ତ ଖାଉ ସେମାନେ ସେମାନେ ବି ଆମ ସହିତ ସମୟ କଥା ହେବାକୁ କିମ୍ବା ସମୟ ଅତିବାହିତ କରିବା ପାଇଁ ସମୟ ପାଆନ୍ତି ଆମେ ବି ସେଇ ସମୟ ସେମାନଙ୍କୁ ଦେଇପାରୁ ତ ବାହାଘର ହେଉକି ବ୍ରତ ଘର ହେଉ ଖାଇବା ମିଶିକି ଖାଇବାକୁ ତ ବହୁତ ଭଲଲାଗେ ଖାଇଲା ବେଳେ ଖାସ୍ କରି ଭଉଣୀ ସହ ମିଶିକି ଖାଇଲା ବେଳେ କିମ୍ବା ଘର ଲୋକଙ୍କ ସହିତ ସମସ୍ତେ ସବୁବେଳେ ପରିବାର ସହ ତ ଆମେ ସବୁବେଳେ ମିଶିକି ଖାଉ ହେଲେ ବାହାଘର ହେଉ ବ୍ରତ ଘର ହେଉ ଏଇ ଏଥିରେ ବହୁତ ସାରା କୁଣିଆ ଆସନ୍ତି ସେମାନଙ୍କ ସହିତ ମିଶିକି ଖାଇବାକୁ ବହୁତ ଭଲ ଲାଗେ ସେମାନେ ଖାଇକି ବହୁତ ପ୍ରଶଂସା କରନ୍ତି ଖାଇବା ବହୁତ ଭଲ ହେଇଥାଏ ଆଉ ସେମାନଙ୍କର ଭଲ ମନ୍ଦ ସେମାନେ ସବୁ କୁହନ୍ତି ଖାଇବାରେ

ତ ସେଇ ସମୟ ଯେଉଁ ସମୟ କଥା ହେବା ପାଇଁ ମିଳିନଥାଏ ତ ସେଇ ସମୟରେ କିଛି ସମୟ ମିଳିଯାଏ ନିଜ ବିଷୟରେ ଭଲ ମନ୍ଦ କହିବା ପାଇଁ ତ ସେଥିପାଇଁ ଖାଇବା ଟାଇମ୍ରେ ଖାଇବା ସହ ଆମେ ସମୟ ଅତିବାହିତ କରିଥାଉ ଓ ଖାଇବା ବି ଆମେ ବହୁତ ଖୁସିରେ ଖାଇଥାଉ ଏବଂ ଖାଇବାକୁ କରିବାକୁ ଖାଇବା ସହିତ ସମୟ ବି ମିଳି ଯାଇଥାଏ